ଓଜନ କମାଇବା ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ପାଇଁ ଗାଁରେ ମଧ୍ୟ ଅନେକ ଉପଚାର ରହିଛି ପ୍ରଥମେ ଆମେ ଚିନ୍ତା କରିବା ଯେ ଗୋଟେ ଲୋକର କାହିଁକି ଓଜନ ବଢ଼ୁଛି ଓଜନ ବଢ଼ିଲେ ତ ଓଜନ କମାଇବା ତେଣୁ ଓଜନ ନ ବଢ଼ାଇଲେ ଓଜନ ଆଉ କମିବା ପାଇଁ ବଢ଼ିବ ନାହିଁ ମୂଳ କଥା ଓଜନ ବଢ଼ିବା ପାଇଁ ଯେଉଁ ଖାଦ୍ୟ ବିଶେଷ କରି ଗ୍ରାମାଞ୍ଚଳରେ ଖାଦ୍ୟକୁ ମଧ୍ୟ ଆମେ ଗୁରୁତ୍ୱ ଦବା ଯଦି ତୁମେ ସଠିକ୍ ପାଗରେ ଖାଦ୍ୟ ଖାଇବା ତାହେଲେ ମଧ୍ୟ ଓଜନ ଆମର କମିଯାଇ ପାରିବ ଏହା ହେଉଛି ଗ୍ରାମାଞ୍ଚଳର ଉପଚାର ବିଶେଷ କରି ଆମେ କୃଷି କ୍ଷେତ୍ରରେ ଯଦି କାର୍ଯ୍ୟ କରିବା ତାହେଲେ କାର୍ଯ୍ୟ କଲେ ମଧ୍ୟ ଆମର ଓଜନ ଧୀରେ ଧୀରେ କମିଯିବ ବ୍ୟାୟାମ ବ୍ୟାୟାମ ମଧ୍ୟ କଲେ ଆମର ଓଜନ ହ୍ରାସ ପାଇଥାଏ ଏବଂ ଯେପରିକି ଆଉ ଗୋଟେ କଥା କୁହାଯାଇପାରେ ଆମେ ସାଧାରଣତଃ ବିଶେଷ କରି ସ୍ନେହସାର ଜାତୀୟ ଖାଦ୍ୟ କମ୍ ଖାଇବା ତେଲିଆ ଜିନିଷ ଯେଉଁଟା ଯଦି ତୁମେ କମ୍ ଖାଇବା ତେବେ ନିଶ୍ଚିତ ଭାବରେ ଆମର କମ୍ ଓଜନ ଓଜନ ବଢ଼ିବ ନାହିଁ ଓଜନ କମିବ ଏବଂ ଆଉ ଗୋଟେ କଥା ଆଇରନ୍ ଆମର ଯେଉଁ ଦେହରେ ଶରୀରରେ ଯଦି ଲୋହଭାବ ଅଧିକ ରହିବ ତାହେଲେ ମଧ୍ୟ ଆମର ଓଜନ ସେଭଳି ଭାବରେ ବଢ଼ି ବଢ଼ିଯିବ ନାହିଁ ସେଥିପାଇଁ ଆମକୁ ଖାଦ୍ୟ ଉପରେ ବିଶେଷ କରି ନଜର ରହିଛି ଆମେ ଆଉ ବ୍ୟାୟାମ ଖେଳ ଏବଂ ତା ସହିତ ସହିତ ଆମେ କୃଷିକ୍ଷେତ୍ରରେ କାର୍ଯ୍ୟ କରିବା ଏହାଦ୍ୱାରା ଆମର ଶରୀରର ଓଜନ ଆପେ ଆପେ କମିଯିବ ଯଦି ଆମେ ବସି ରହିବା ତାହେଲେ ଓଜନ ଆପେ ଆପେ ବଢ଼ିବ ତେଣୁ ନିଜକୁ କିଭଳି ପ୍ରତ୍ୟେକ ଥର ରେ ବ୍ୟସ୍ତ ରଖିବା ଗାଁ ଅଞ୍ଚଳରେ ବିଭିନ୍ନ ପ୍ରକାର କାର୍ଯ୍ୟରେ ବ୍ୟସ୍ତ ରହିବା ଏହା ହେଉଛି ଘରୋଇ ଉପଚାର ତା ବ୍ୟତୀତ ଓଜନ କମାଇବା ପାଇଁ ସେମିତି ତ କୌଣସି ମେସିନ୍ ନାହିଁ ତେଣୁ ଆମକୁ ନିଜେ ତା ପାଇଁ ପ୍ରସ୍ତୁତ ରହିବା ପାଇଁ ପଡ଼ିବ ଖାଦ୍ୟ ଉପରେ ନିର୍ଭର କରିବା ପାଇଁ ପଡ଼ିବ ଆମକୁ ନିଜେ କର୍ମ କରିବା ପାଇଁ ପଡ଼ିବ ପରିଶ୍ରମ କରିବା ପାଇଁ ପଡ଼ିବ ବ୍ୟାୟାମ କରିବା ପାଇଁ ପଡ଼ିବ ଏହାଦ୍ୱାରା ଆମର ଶରୀରର ନିଶ୍ଚିତ ଭାବରେ ଓଜନ କମିଯିବ